ଗାଈ ଯତ୍ନ କରିବା ପାଇଁ ହେଲେ ତା'ର ମୁଖ୍ୟତଃ ଭଲ ଗୁହାଳ ରହିବା ଦରକାର ଆବଶ୍ୟକ ଗାଈଟି କିପରି ରହୁଛି କି ସ୍ୱଚ୍ଛ ଜାଗାରେ ରହୁଛି କି ତା ସେ ଯେଉଁଠି ରହୁଛି ଗାଈଟି ତା ଯେଉଁ ଗୁହାଳରେ ରହୁଛି ତାକୁ ସ୍ଵଚ୍ଛ ଭାବେ ପରିଷ୍କାର କରିବା ଆବଶ୍ୟକ ତା ଚାରିପଟ ସ୍ୱଚ୍ଛ ରହିବା ଆବଶ୍ୟକ ତାକୁ ଭଲ ଖାଇବା ଦେବା ଭଲ ଖାଇବା ଦେବା ଯେମିତିକି ନାଡ଼ ନଡ଼ା କୋଚଡ଼ ଇତ୍ୟାଦି ଖାଇବା ଦେବା ଉଚିତ୍ ଖାଦ୍ୟ ଘାସ ନଡ଼ା ଦାନା ତା'ର ଆବଶ୍ୟକ ଅନୁଯାୟୀ ରଖିଥିବା ଉଚିତ୍ ତା'ର ଭଲ ଭାବେ ଯତ୍ନ ନେବା ଉଚିତ୍ ତା'ର ଦେହ ଖରାପ ହେଲେ ଡାକ୍ତରମାନଙ୍କୁ ଡାକିକି ତା'ର ଚିକିତ୍ସା କରିବା ଉଚିତ୍ ସମୟରେ ଅନୁମତି ଦେବା ଉଚିତ୍ ଗାଈ ଗାଈକୁ ତା'ର ତାକୁ ଭଲ ଭାବେ ପରିଷ୍କାର ରଖିବା ଉଚିତ୍ ଗାଈ ସକାଳ ହେଲେ ତା ତା ସେ ଯେଉଁ ଗୁହାଳ ଘର ରହୁଛି ସେ ଘରକୁ ସକାଳେ ସଫା କରିବା ଦରକାର ତାକୁ ବାହାରେ ଛାଡ଼ିବା ଦରକାର ବାହାରେ ଛାଡ଼ି ଚରିବ ସେ ବାହାରେ ଛାଡ଼ି ଚରାଇବା ଦରକାର ଏମିତି ଭଲ ଭାବରେ ଯତ୍ନ ନେବା ଦରକାର ବା ମୋ ବାପାର ସାହାଯ୍ୟ ମୋ ବୋଉ ମୋ ବୋଉ ଯତ୍ନ କରେ ମୋ ବାପା ମୋ ବୋଉ ଗାଈର ଯତ୍ନ କରନ୍ତି ବା ଏହା ଏହି ପ୍ରଣାଳୀରେ ଆପଣମାନେ ଗାଈକୁ ଭଲ ଭାବରେ ଯତ୍ନ ନେବେ ଭଲ ଭାବରେ ଯତ୍ନ ନେବେ ଆଉ ତା'ର ଚାରିପଟ ସ୍ୱଚ୍ଛ ରଖିବେ